ହ୍ୟାଲୋ କିଟା କରୁଚୁ ଯେ ହଁ ଭଲ୍ ଅଛି ଆଉ ତୁ ଭଲ୍ ଅଛୁ ଏ ବସିଥିଲି ଭାବୁଥିଲି ବାହାରେ କେବେ ବେ ଯିବା ତାଲ୍ଚେର୍ ଆଡ଼େ ଫିଲ୍ମ ଦେଖି ଆଇବା ନୂଆ ଫିଲ୍ମ ଏବେ ତ ସବୁ କହୁଛି କର୍ମ ନା କିରା ଗୋଟା ପଡ଼ିଛି ଯିବା ଆଉ ଦେଖିକି ନା ଆଇବା ଆଉ ହଁ କହ ତମର୍ ସବୁ ଯିବ ଏଇ କେତେ ଜଣ ଯିବ ଯେ କହିବୁ ସେଇ ଅନୁସାରେ ଅନଲାଇନରେ ଟିକେଟଟା କରିଦେବା ଆଉ ହଁ ସବୁଦିନ ତ ଘର କାମକୁ ଲାଗିଛି ଗଲା ଏମିତି ସବୁ ହଁ ହଁ ଜଲଦି ବାହାରବା ଜଲଦି ଆଡ୍ ବାହାରବା ଯେ ଯିବା ରାଜାବାଟୀ ଆଡ଼େ ତାଲଚେର ବୁଲିବୁଲା କିନା ଦେଖିକିନା ଆଇବା ତାପରେ ଟାଇମ ହେଲେ ଯିଆ ଫିଲ୍ମ ଦେଖିକିନା ଆଇବା ଆଉ ହଁ ଦେଖିଦୁଖା କି ନା ଆଇବା ଆଉ ରାତିରେ ପୁଣି ଗୋଟେ ହେଇଛି ଡାଇମ କୋଇଲାର ଗୋଟେ ହେଇଛି ହୋଟେଲ ବୁଲାବୁଲି ଅଛି ପୁରା ଜଲଦି ବାହାରି ଗଲେ ଜଲଦି ଯାଇକିନା ବୁଲିବୁଲା କି ନା ଆଇବା ଆଉ

ହଁ ତୋର କାମ ଅଛି କି ହଁ ଆଉ କିରା କରଥିଲୁ ଏଇନା ହଁ ହଁ ଆଉ ତମର ସବୁ ଭଲ ଅଛନ୍ତି ହଁ ହଁ ଆଉ ଆଉ କିରା ଖବର କ ହଁ ଏଇ ଥଣ୍ଡା ଖାସ ଲାଗି ରହିବି ଟିକେ ଆଉ ନେଇଥିବି ଦେବି ଆଉ ମେଡିସିନ୍ ଖାଉନ କି

ଆମଇ କାଳୀପୂଜା ତ ସରଲା ଛୁଟି ହଉ ଛୁଆମାନଙ୍କର ଯ ଯିବା କେବେ ରବବାରିଆ ଆଉ ହ ଗାଡ଼ି ଘୋଡ଼ା ଗାଡ଼ି ବୁଝ ତୁ ତୋର ବୁଝବୁ ଯଦି ବୁଝ ନହେଲେ ମୁଁ ଟିକେଟଟା କରିଦେବି ଅନଲାଇନରେ ଆଉ ହଉ କରିଦେଇଥିବି ଆଉ ତା'ହେଲେ ଆଉ ତା'ହେଲେ ଯିବା ନାଇଁ କି ହଉ ତା'ହେଲେ ଆଉ ହଉ ତା'ହେଲେ ମୁଇଁ ଫୋନ କରନେ କହିବି ଆଉ କେବେ ଯିବା ଯେ ଆଉ ହଉ